ଆମ ଅଞ୍ଚଳରେ ଅନେକ ପ୍ରକାର ଖେଳ ରୁହେ ଯାହା କବାଡ଼ି ପୁଚି ବୋହୂ ଚୋର କି ଇତ୍ୟାଦି କବାଡ଼ି କବାଡ଼ି ହେଉଛି ଗୋଟେ ଟିମ ଟିମ ୱାଇଜ୍ ଖେଳ ଯାହା କି ବହୁତ ସାରା ଲୋକମାନେ ଖେଳିଆଥାନ୍ତି ଆଉ ପ୍ରାଇଜ୍ ପାଇଥାନ୍ତି କବାଡ଼ିରେ ସବୁ ପିଲାମାନେ ଗୋଟିଏ ରାହା ଧରି ଆସନ୍ତି ଯାହା କି ଯେ ପର୍ଯ୍ୟନ୍ତ ସେ ରାହାଟା ଧରିଛି ସେ ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ଆଉଟ୍ କରିପାରିବ ବଟ୍ ଯେ ପର୍ଯ୍ୟନ୍ତ ସେ ଧରିଛି ସେ ଛୁଇଁକରି ସମସ୍ତଙ୍କୁ ଆଉଟ୍ କରିପାରିବ ସେ ଷ୍ଟପ୍ କରିଦେଲେ ଆମେ ସେ ସବୁ ମାନେ ସେ ଆଉଟ୍ ହେଇଗଲା ଆଉ ଯେଉଁଟା ରହୁଛି ପୁଚି ପୁଚିରେ ସବୁ ଝିଅମାନେ ଖେଳନ୍ତି ଝିଅମାନେ ବସିକିନା ଯାଉ ଗୋଡ଼କୁ ଏପଟ ସେପଟ କରି ଖେଳନ୍ତି ପୁଚି ଖେଳି ବି ପିଲାମାନେ ବି ମଧ୍ୟ ପ୍ରାଇଜ୍ କରନ୍ତି ଆଉ ବୋହୂ ଚୋରି ବୋହୂ ଚୋରି ମାନେ ଗୋଟେ ଗୋଲ କରିଥାନ୍ତି ସେ ଗୋଲରେ ବୋହୂ ଜଣେ ବସିଥାଏ ଥାଏ ସେ ବୋହୂକୁ ସମସ୍ତେ ଚୋରିକରି ନିଅନ୍ତି ତାହାକୁ ହିଁ କୁହନ୍ତି ବୋହୂ ଚୋରି ସେ ବୋହୂ ଚୋରିରେ ସବୁ ଝିଅମାନେ ଖେଳନ୍ତି ତାହାକୁ ଗାଁ ଅଞ୍ଚଳରେ ସେ ସବୁ ବହୁତ ପ୍ରସିଦ୍ଧ ଥାଏ